ଆମେତ ହେଲୁ ଘରର ଗୃହିଣୀ ଆମେ ଚାକିରି ବାକିରି ସେମିତି କିଛି ଦେଖୁନି ଆମେ ଗୋଟେ ଗାଁର ମହିଳାମାନେ ମିଶିକି ଦଶଜଣ ଆମେ ଗୋଟେ ଏସଏଚଜି ଗୋଷ୍ଠୀ ତିଆରି କଲୁ ସ୍ଵୟଂସହାୟକ ଗୋଷ୍ଠୀ ତାପରେ ଆମେ ସମସ୍ତେ ବିଚାର କଲୁ କଣକଲେ ଆମେ ଉନ୍ନତି କରିପାରିବା ଆଉ ଗୋଟେ ଛୋଟ ଧୂପକାଠି କଲୁ ଅଳ୍ପ ଆଗେ କଲୁ ତାପରେ ଧୂପକାଠି ଅଧିକ ଅଧିକ କଲୁ ଆମେ ଏଇ ଗାଁରେ ବିକ୍ରି କଲୁ ତାପରେ ଆମେ ପଞ୍ଚାୟତରେ ବିକ୍ରି କଲୁ ତାପରେ ଆମେ ବାହାରକୁ କେମିତି ଅଧିକ ନେଇକି ବିକ୍ରି କରିପାରିବୁ କେମିତି ଆମେ ଅଧିକ ସେଠୁ ଅର୍ଥ ରୋଜଗାର କରିପାରିବୁ ଆମ ପରିବାର ପାଇଁ ପୋଷିପାରିବୁ ଆମେ ନିଜେ ନିଜେ ସ୍ଵାବଲମ୍ବୀ ହୋଇପାରିବୁ ସେକଥା ଆମେ ଭାବିଲୁ ଭବିଷ୍ୟତରେ କେମିତି ଆମେ ଆହୁରି ଆହୁରି ଆଗକୁ ଆଗକୁ ଯିବୁ ସେ ବିଷୟରେ ଆମେ କଲୁ ତାପରେବି ଆମେ ସମସ୍ତ ମହିଳାମାନେ ମାନେ ଚେଷ୍ଟାର ସହିତ ସେଟା କେମିତି ଆଗେଇବୁ ସେଥିପାଇଁ ବ୍ୟବସ୍ଥା କଲୁ